ଆମର୍ ଗାଁରେ କଂଗ୍ରେସ୍ ଆରୁ ଆମର୍ ବି ଜେ ପି ଯେନ୍ ଅଛେ ଭଲ୍ କାମ୍ମାନେ କରୁଛନ୍ତି ଆମର୍ ଭାରତ୍ରେ ଭଲ୍ ଭଲ୍ କାମ୍ମାନେ କରୁଛନ୍ ଆମର୍ ବର୍ଗଡ଼୍ରେ ମିଲ୍ ଫ୍ୟାକ୍ଟେରୀ ବି ଆମର୍ କଂଗ୍ରେସ୍ଟା ଯେନ୍ ଅଛେ ମିଲ୍ ଫ୍ୟାକ୍ଟେରୀ ବି ଚଲେଇଛେ ଆରୁ ଭଲ୍ ସୁବିଧା ବି ଦେଇଛେ ଇନ୍ଦିରା ନିବାସ୍ ବଲି ଘର୍ ବି ଦେଇଛେ ଲୋକ୍କୁ ଘର୍ ବି ଦେଇଛେ ଛୁଆମାନ୍କୁ ପାଠ୍ ବି ପଢ଼୍ବାର୍ କେ ଦେଇଛେ ଆଉ ମିଲ୍ ମିଲ୍ ଫ୍ୟାକ୍ଟେରୀ ଭଲ୍ ଚଲେଇ ଚଲେଇ କରି ଭଲ୍ ରଖିଥିଲା ଈହାଛିନି ଆମର୍ କଂଗ୍ରସ୍ ଆମର୍ କଂଗ୍ରେସ୍ ଈହାଛିନି ଇହାଦେ ଆମର୍ ସାଙ୍ଗେ ଯେନ୍ ଅଛେ ଇଟା ଈହାଦେ ଟିକେ ତଲ୍ ପଡ଼ିଯାଉଛେ ଆଉ ବି ଜେ ପି ବି ଜେ ଡ଼ି ଏମାନେ ମାନେ ଯେନ୍ ଅଛନ୍ ଏମାନେ ମାନେ ଯେନ୍ ଅଛନ୍ ଲାଞ୍ଚ୍ ଦଉଛନ୍ ଇମାନେ ମାନେ ଲାଞ୍ଚ୍ ଦଉଛନ୍ ଆର୍ ଆମ୍କୁ ଭୋଟ୍ ଦିଅ କଂଗ୍ରସ୍କେ ଦବେଇ ନିଅ ବୋଲୁଛନ୍ ଆଉ ସେମାନେ ମାନେ କହୁଛନ୍ ବେଲେ ଆମର୍ କଂଗ୍ରେସ୍ଟା ମୁଇଁ ଯାହା ହେଲେ ବି ମୁଇଁ ଆଗ୍କେ ଜିବା ହିଁ ଜିମି ଆଉ ମୁଇଁ ଭୋଟ୍ ନେବା ହିଁ ନେମି କରିକିରି ଆମର୍ କଂଗ୍ରେସ୍ଟା ଆଗ୍କେ ବଢ଼ୁଛେ